ଆମେ ପଶୁପାଲନ୍ ଛେଲି କୁକୁଡ଼ା ବତକ ମାଛ ଆଉ ଗାଈ କରୁଛୁ ଲାଭଦାୟକ ମିଳୁଛି ଛଅ ମାସେ ଥରେ ଛେଳି ବିକ୍ରି କରାଯାଉଚି ତ ସେନୁ ଲାଭଦାୟକ ମିଳୁଛି ଆର୍ ଦୁଗ୍ଧ ବଏଲେ ଗାଏକେ କ୍ଷୀର ସବୁବେଲେ ସେଟା ଡେଲି ପଇସା ପତର୍ ଲାଭଦାୟକ ହଉଚି ମାଂସ କୁକୁଡ଼ା ଯଦି ବିକ୍ଲେ ମାଂସରୁ ବି ହେନ୍ତି ବିକ୍ଲେ ବି ପଇସା ପତର୍ ମିଲୁଛେ ବହୁତ୍ ଲାଭଦାୟକ ହଉଛେ ଇ ସବୁ ଚାଷ୍ କରି ପଶୁପାଳନ କରି ଖାଦ୍ୟ ଆଣିକରି ଦିଆ ଯାଉଛେ ଖାଦ୍ୟ ଦେଲେ ବହୁତ୍ ବଢ଼ୁଛନ୍ ଛେଲ୍ ଗାଈକେ ବି ଖାଦ୍ୟ ଦିଆଯାଉଛେ କୁକୁଡ଼ା ବି ବେଶୀ ଖାଦ୍ୟ ଖାଇଲେ ସେମାନେ ଜଲ୍ଦି ବଢ଼ୁଛନ୍ ବିକ୍ବା ଲାଗି ବି ସୁବିଧା ହଉଛେ ଜଲ୍ଦି ବଢ଼ୁଚନ୍ ପଏସା ପତର୍ ବି ବହୁତ୍ ଲାଭଦାୟକ ହଉଛେ